ପଥିବୀ ଗୋଟେ ଗ୍ରହ ତାଦିହରେ ମଙ୍ଗଳ ଅଛି ଚନ୍ଦ୍ର ଅଛି ଚନ୍ଦ୍ର ଗ୍ରହକୁ ଲୋକମାନେ ସବୁ ଗଲେଣି ତେଣୁ ସିଠି ଘରଦ୍ୱାର କରି ରହିଲେଣି ମାନେ ଦେଖୁଛୁ ଆମେ ତ ସବୁ ଟିଭିରେ ବି ଦେଖୁଛୁ ଚନ୍ଦ୍ରକୁ ଲୋକ ଗଲେଣି ତେଣୁ ସେଠି ଅଛି ସବୁ ଜୀବଜନ୍ତୁ ବୋଧେ ଅଛନ୍ତି ଯାଉଛନ୍ତି ସମସ୍ତେ ଆସିକିରି ବି ଲୋକ ଫେରିଛନ୍ତି ଚନ୍ଦ୍ରରୁ ଚନ୍ଦ୍ର ଗୋଟେ ଇଏ ହଉଛନ୍ତି ଗ୍ରହ ସେ ଗ୍ରହକୁ ଲୋକ ଯିବାଆସିବା କଲେଣି ଏବେ ଆଉ